ହଁ ମୁଁ ଦଶଠୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେ ଗୁଡ଼ିକ ହେଲା ଦଶ ହଜାର ବାର ତିନି ହଜାର ସାତ ଦଶ ହଜାର ତିନିଶହ ବାର ଅଠର ହଜାର ଛଅଶହ ତେର ଏକ ଲକ୍ଷ ଚଉଦ ହଜାର ଛଅଶହ ଦୁଇ